ମୁଁ କଳାହାଣ୍ଡିନେ ଆମର୍ ଘୁମୁରା ନାଚ୍ ପ୍ରସିଦ୍ଧ ଅଛି ଘୁମୁରା ନାଚ୍ ତ ଏବେ ବେଶୀ ନେଇ ଶିଖ୍ବାର୍ କି ନେଇ ରହିବାର ଯେନ ହେଲେ ଆମେ ଗାଁକେ ଗୋଟିଏ ଘୁମୁରା ନାଚ୍ ହେଲେ ଘରେ ଯେନେ ଥିଲେ ବି ତାଙ୍କର୍ ଯେନ୍ତା ବାସି ଆମେ ଘରୁ ବାହାରି ଯାଇକରି ଦେଖିଯାଏସୁଁ ଖୁବ୍ ବହୁତ୍ ଭଲ୍ ଲାଗ୍ସି ଘୁମୁରା ନାଚ୍ ଆର୍ ଦେଖ୍ବାକେ ବି ଭଲ୍ ଲାଗ୍ସି ସେ ଲୋକମାନେ ତାଙ୍କ ଡ଼୍ରେସ୍ ମାନେ ପୁରା ସମାନ୍ ପିନ୍ଧି ଥିସନ୍ ତାଙ୍କର୍ ଡ଼୍ରେସ୍ ପତର୍ ସବୁ ସମାନ ପିନ୍ଧତ୍ ତାଙ୍କର୍ ମୁଣ୍ଡରେ ଯେନ୍ତା ଏଟା ମୟୂର୍ ଝଲ୍ଲୀ ବାନ୍ଧିକରି ଏଇଟା ବାନ୍ଧି ଥିସନ୍ ଯେନ୍ ଦେଖ୍ବା କେ ବି ଭଲ୍ ଲାଗ୍ସି ତାଙ୍କର୍ ବଜାବା କେ ବି ଭଲ୍ ଲାଗ୍ସି ହେଲେ ଏବେ ଟିକେ କମି ହଉଚି ଟିକେ ବେଶୀ ନେଇ ହେଟାବା ଆରୁ ନୃତ୍ୟ ଗୀତ୍ ବୋଲେ ଏବେ ନୃତ୍ୟମାନେ କରୁଛନ୍ ଏବେ ଗାଁ ନେ ଗାଁ ଗାଁ ନେ ବି କରୁଛନ୍ ତମର୍ କିନ୍ କାଁଇ ନନ୍ ଉତ୍ସବ ହେଲେ ବି ନୃତ୍ୟମାନେ କରୁଛଁ ଏମାନେ ଦେଖ୍ବାକେ ବି ଏଭେ ନୃତ୍ୟମାନ ଭଲ୍ ଲାଗ୍ସି ଆରୁ ନୃତ୍ୟ ଗୀତ୍ମାନଙ୍କେ ପ୍ରାଇଜ୍ମାନେ ବି ରଖୁଛଁ କେତେ ଖୁସି ଲାଗୁଛି ଏ କିନ୍ ଆନନ୍ଦ୍ ଉତ୍ସବ୍ ହେଲେ ବି ନୃତ୍ୟ ଗୀତ୍ ଟେ କରୁଛନ୍ ଆରୁ ସେଟା ମାନେ ଦେଖ୍ବାକେ ବି ଭଲ୍ ଲାଗ୍ଛୁ ଆର୍ ଏବେ ଫୁନ୍ମାନ ଦେଖିକରି ବି ସବୁ ପିଲା ଟୁକେଲ୍ ମାନେ ସବୁ କେତେ ଡ଼୍ୟାନ୍ସ୍ କେତେ ନାଚୁଛଁ ଏଇଟା କରୁଛଁ ମଝିରେ ମଝିରେ ଆମ ଗାଁ ଗହଳିମାନଙ୍କେ କିନ୍ ପୂଜାପାଠ୍ କେ ବି ହୋ ବିହା ବନ୍ଧନ ହୋ ଜାଣ କିଛି ହେଲେ ବି ଆମେ ଟିକେ ହେଲେ କାଁଣ ନୃତ୍ୟ ଗୀତ୍ମାନେ ତେବେ ସବୁ ପିଲା ଛୁଆମାନେ ବି ଟିକେ କେ ଭି ଅଣ୍ଟା ଫଣ୍ଟା ହଲେଇ କରି ଟିକେ ଟିକେ କରି ନାଚି ଦଉଛନ୍ ନେ ଘରେ ଘରେ ବି ଏଇଟା କରୁଛଁ ଆରୁ କେତେ ଖୁସି ହଉଛଁ ପିଲା ଚାମୁଣ୍ଡା ମତେ ସଜେଇ ଦିଅ ମତେ ଶାଢ଼ୀ ପିନ୍ଧେଇ ଦିଅ ହେଟାକୁ ଦିଏ ମୁଇଁ ନାଚ୍ବିଁ ବୋଲି କରିଁ କେତେ ଆନନ୍ଦ୍ ହଉଛନ୍ ପୁଅ ଝିଅମାନେ ଆରୁ ନୃତ୍ୟ କର୍ବାକେ ଆରୁ ସେଟା ଦେଖ୍ବାକେ ମାଆ ବାପାକେ ବି କେତେ ଖୁସି ଲାଗୁଛି ମୋର ପିଲା ଟୁକେଲ୍ କେନ୍ତା ନାଚି ଜାଣ୍ଲାନାରେ କେନ୍ତା ହେଟା ଲଗ୍ଲାନା ବୋଲିରେ କେତେ ଖୁସି ଲାଗୁଛି ଆର୍ ଦେଖ୍ବାକେ ବି ପୁରା କେତେ ଆନନ୍ଦ୍ ଲାଗ୍ଚି ଆର୍ ଭଲ୍ ବି ଲାଗ୍ସି ଆରୁ ନୃତ୍ୟମାନ ବି କେଣେ ଯଦି ନୃତ୍ୟ ଗୀତ୍ ହଉଚି ବୋଲେ ବି କିନ୍ ମନ୍ଦିର୍ କେ ବି କିନ୍ ତମେ ଯିବ ବୋଲେ ବି ହେନ୍ତା କିନ୍ ପୂଜାପାଠ୍ କେ ଭି ଯିବ ବୋଲି କି ସେ ନୃତ୍ୟ କରୁଥିଲେ ଦେଖ୍ବାକେ ବି ଭଲ ଲାଗ୍ସି ବି ଭ ଭଲ୍ ଲାଗ୍ସି ବି ଆରୁ ବାହାରୁ ବି କିନ୍ କିନ୍ କେ ଆଇଲେ ବି ଦେଖବି ଯାଇସୁଁ ବି ନୃତ୍ୟମାନ ହେଇଥିଲେ ବି କେତେ ଦେଖି ଯାଉସୁଁ ଆରୁ ଟୁକେଲ୍ ମାନଙ୍କେ ବେଶୀ ନୃତ୍ୟ କଲା ନାକେ ବେଶୀ ପସନ୍ଦ ଲାଗ୍ସି ଆର୍ ବେଶୀ ଏଇଟା ଲାଗ୍ସି ଦେଖ୍ବାକେ ବି ଆରୁ ସେନୁ ଆବାକେ ବି ଇଚ୍ଛା ନାଇ ଲାଗେ ଦେଖୁ ଥବାକୁ ଲାଗ୍ସି ଭଲ୍ ବି ଲାଗ୍ସି